ମହାକାଶୀୟ ବସ୍ତୁ ଏବଂ ଘଟଣା ଅଧ୍ୟୟନ ପାଇଁ ଆମେ କିପରି କମ୍ପ୍ୟୁଟର ସିମୁଲେସନ୍ ଏବଂ ଅନ୍ୟାାନ୍ୟ ମଡ଼େଲିଙ୍ଗ କୌଶଳ ବ୍ୟବହାର କରିବୁ ଏବଂ ଏହି ମଡ଼େଲ ଗୁଡ଼ିକୁ କିପରି ନୂତନ ଆବିଷ୍କାର କରିବା ପାଇଁ ବ୍ୟବହୃତ ହୋଇଛି ତାହାର କିଛି ଉଦାହରଣ ଗୁଡ଼ିକ ହେଲା ପାରାସୁଟ୍ ଏବଂ ଅନେକ ଗୁଡ଼ିଏ ଜିନିଷ ଅଛି ତାହା ଆମେ ବ୍ୟବହୃତ କରିପାରିଥାଉ ଏବଂ ସେହି ସାମଗ୍ରୀ ମଧ୍ୟ ବ୍ୟବହାର କରିଥାଉ